ମୋତେ ଗୋଟିଏ ଦିନ ମୋ ମାଆଙ୍କ ଫୋନ୍ ଆସିଲା ତାଙ୍କ ଦେହ ଖରାପ ଅଛି ବୋଲି ମୋ ମୋତେ ଘରର ସବୁ କାମ ସାରି ଯିବାକୁ ପଡ଼ିଲା ମୁଁ ଖରାବେଳେ ବାହାରି ଗଲି ମୁଁ ମାଆଙ୍କ ଘର ବହୁତ ଦୂର ତେଣୁ ମୋତେ ବସ୍ରେ ଯିବାକୁ ପଡ଼ିଲା ମୁଁ ବସ୍ଷ୍ଟାଣ୍ଡ ଗଲି ସେଠାରେ ମୋତେ ଗୋଟିଏ ବି ବସ୍ ମିଳିଲା ନାହିଁ କାରଣ ସେତେବେଳେ ମୁଁ ମା'ଙ୍କ ଘରକୁ ଯିବାପାଇଁ ଗୋଟିଏ ବି ବସ୍ ନଥିଲା ମୁଁ ବହୁତ ସମୟ ଅପେକ୍ଷା କରିଲି ଶେଷରେ ଗୋଟିଏ ବସ୍ ଆସିଲା ସେଥିରେ ବହୁତ ଭିଡ଼ ମଧ୍ୟ ଥିଲା ମୁଁ ଜଲ୍ଦି ଜଲ୍ଦିରେ ଟିକେଟ୍ ମଧ୍ୟ କରିବାକୁ ଭୁଲିଯାଇଛି ତେଣୁ ମୋତେ ବାଧ୍ୟ ହୋଇ ବସ୍ରେ ଉପର ଷ୍ଟୋରେଜ୍ କ୍ୟାରିୟରରେ ବସିକି ମା'ଙ୍କ ଘରକୁ ଯିବାକୁ ପଡ଼ିଲା